ଆଜିକାଲି ପ୍ରତ୍ୟେକ ଘରେ ଘରେ ଗାଈ ଛେଳି ମେଣ୍ଢା ଏମିତି ବିଭିନ୍ନ ପ୍ରକାର ପଶୁ ରଖୁଛନ୍ତି ଆଉ ତାର ବି କିଛି ସେମାନେ ରୋଜଗାର ବି କରିପାରୁଛନ୍ତି ଯୋଉଁମାନେ ବେରୋଜଗାର କିଛି ବି ମାନେ କିଛି କରୁନାହାନ୍ତି ସେମାନେ ଗାଈକି ଛେଳିକି ମେଣ୍ଢା ଏମାନେ କୁକୁଡ଼ା ବି ରଖିକି ବି ସେମାନେ କିଛି ରୋଜଗାର କରିପାରୁଛନ୍ତି କାହିଁକିନା ସେହିଥିରୁ ବି କିଛି ଆମର ଚା' ମାନେ ପଇସା ଇନକମ୍ ହୋଇପାରୁଛି ଆଉ ଗୋଟେ ଗାଈ ରଖିଲେ ଗୋଟେ ଗାଈକୁ ଆମେ କିଣିକି ଆଣିବା ତାକୁ ଆମେ ଛୋଟରୁ ବଡ଼ କରିବା ତାର ଖାଇବା ଠାରୁ ପିଇବା ପର୍ଯ୍ୟନ୍ତ ସବୁ କିଛି କରିବା ତାକୁ ନଡ଼ା ଘାସ ଏହିସବୁ ଦେଲା ପରେ ସେ ଗୋଟେ ଗାଈ ହୃଷ୍ଟପୁଷ୍ଟ ହୋଇ ହେଲା ପରେ ତାପରେ ସେ କ'ଣ ହୁଏ ନା ବଡ଼ ହେଲା ପରେ ତାପରେ ସେ ଜନ୍ମ ଜନ୍ମ କରେ ତାର ଗୋଟେ ଛୁଆଟିଏ ବି ହୁଏ ତାପରେ ସେ କ୍ଷୀର ଦିଏ କ୍ଷୀର ଦେଲା ପରେ ଆମେ କ'ଣ କରୁଛେ ନା ସେ କ୍ଷୀରକୁ ନେଇକି ବିକ୍ରି ବି କରୁଛେ ତା'ସହିତ ସେ କ୍ଷୀରରୁ ବି ବିଭିନ୍ନ ପ୍ରକାର ଜିନିଷ ଆମେ ଉତ୍ପାଦନ କରିପାରୁଛେ ଯେମିତିକି ଘିଅ ଅ ଲହୁ ଘିଅ ବାହାର କରୁଛେ ତାପରେ ଦହି ତାପରେ ଗାଈର ବେସିକାଲି କହିବାକୁ ଗଲେ ଗାଈର ଗୋବରରୁ ବି ଆମେ ଘଷି ବି ବନେଇ ପାରୁଛେ ଘଷି ବି ଆଜିକାଲି ବିକ୍ରି ହେଉଛି ତ ଆମେ ଏସବୁ ଜିନିଷରୁ ଆମେ ବହୁତ କିଛି ଲାଭ ପାଉଛେ ସେଥିପାଇଁ ବି ଆମେ ପଶୁ ରଖିବା ନିହାତି ଦରକାର